ଆମ ମାତୃଭାଷା ହେଉଛି ଓଡ଼ିଆ ଆମ ମାଲକାନଗିରି ଡ଼ିଷ୍ଟ୍ରିକ୍ରେ ଓଡ଼ିଆ ମାତୃଭାଷା ଏଇଟା ଆମେ ସ୍କୁଲ୍ରେ ଛୋଟବେଲେ ଯେତେବେଲେ ଯାଉଥିଲୁ ସେତେବେଲେ ମିଶା ଆମକୁ ଛୋଟବେଲେ ବଡ଼ ବେଲେ ମିଶା ଓଡ଼ିଆ ଶିଖଉଥିଲା ଓଡ଼ିଆ ଗୋଟେ ମାତୃଭାଷା ଆମର ଆମେ ଯେଉଠି ମିଶା ଯାଉଛି ଯାଉଛୁ ଆମ ମାଲଖାନଗିରି ଡିଷ୍ଟ୍ରିକ୍ରେ ସେ ଓଡ଼ିଆ ଭାଷାଏକା ଚଲୁଛି ଯେମିତି ପୁରୀରେ ଗଲେ ମିଶା ଓଡ଼ିଆ ଭାଷା ଚଲୁଛି ଆହୁରି ବହୁତ ଏମତି କିଛି ହୁଏ